ଯୁବଗୋଷ୍ଠୀମାନଙ୍କ ମଧ୍ୟରେ ଯେଉଁ ଯୁବକମାନେ ପାଠ ପଢ଼ି ଘରେ ବସିଛନ୍ତି ତାଙ୍କ ପାଇଁ କିଛି ସୁବିଧା ନ ଥିବାରୁ ମୁଁ ଭାବୁଛି ସରକାର ବେକାରୀ ଯୁବପିଢ଼ିଙ୍କ ପାଇଁ ଚାକିରୀ ସୁବିଧା କରିବେ ଆଉ ଅଧିକ ଅଧିକ ଚାକିରୀ ଗୁଡ଼ିକ ରଖିଲେ ବେକାରୀ ସମସ୍ୟା ଦୂର ହେବ ଆମର ଏସ୍ ସି ଏସ୍ ଟି ଓ ବି ସି ଜେନେରାଲ୍ ବର୍ଗ ସବୁ ରହିଛି ଏସ୍ ସି ଏସ୍ ଟି ପିଲାଙ୍କୁ ସବୁ ଚାକିରୀ ମିଳିଯାଉଛି କିନ୍ତୁ ଓ ବି ସି ଜେନେରାଲ୍ର ପିଲାମାନଙ୍କ ପାଇଁ ଚାକିରୀ ଟିକିଏ ମିଳି ନାହିଁ ଯଦି ସରକାର ସମସ୍ତଙ୍କ ପାଇଁ ସମାନ ଦେଖିବେ ସମସ୍ତଙ୍କ ପାଇଁ ଚାକିରୀ ପୋଷ୍ଟ ସମାନ କରିବେ ତାହେଲେ ବେକାରୀ ସମସ୍ୟା ଦୂର ହେବ